ହଁ ଏମିତି କିଛିଦିନ ଅଛି ଯେତେବେଳେ ମୋତେ ଚିତ୍ରାଙ୍କନ କରିବାକୁ ଇଛା ହୁଏନି ଅ ସେ ଦିନଗୁଡ଼ିକ ହେଉଛି କେତେବେଳେ ମୁଁ ଟିଭିରେ ଶୋ ଦେଖୁଥାଏ କିମ୍ବା କୌଣସି ନୂଆ ମୁଭି ଦେଖେ ବେଳେ ବେଳେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଏ ଏବଂ ବେଳେବେଳେ ସାଙ୍ଗମାନେ ଖେଳିବାକୁ ଡାକିଦିଅନ୍ତି ତ ମୁଁ ସେ ସମୟରେ ଚିତ୍ର କରିପାରେନି ମୁଁ ଏବେ ମୁଁ ଏବେ ଚାହୁଁଛି ଯେ ଚିତ୍ରାଙ୍କନ କ୍ଳାସ ଯଏନ୍ କରିବା ପାଇଁ ଯାହାଫଳରେ ମୋତେ ଚିତ୍ରାଙ୍କନରେ ଅଧିକ ଦକ୍ଷତା ମିଳିବ ଏବଂ ଆଗକୁ ଯିବା ପାଇଁ ପ୍ରେରଣା ମିଳିବ ମୁଁ ମଧ୍ୟ ଚିତ୍ରାଙ୍କନ କରିବାକୁ ଭଲ ଲାଗେ ତେଣୁ ମୁଁ ଦୈନନ୍ଦିନ ରୁଟିନ୍ ରେ ପାଠପଢ଼ା ସହିତ ଅନ୍ୟାନ୍ୟ କାମ କରି ମଧ୍ୟ ଚିତ୍ରାଙ୍କନ ପାଇଁ କିଛି ସମୟ ଦେଇପାରେ